ଆମେ ଓଡ଼ିଶାର ସଂସ୍କୃତି ଏପରି ଜଣେ ବ୍ୟକ୍ତିଙ୍କୁ କିପରି ବର୍ଣ୍ଣନା କରିବା ଯେବେ କେବେ ଓଡ଼ିଶା ଯାଇନାହାନ୍ତି ଆମେ ଓଡ଼ିଆ ଆମେ ଓଡ଼ିଆ ଓଡ଼ିଆ ସଂସ୍କୃତି ଏପରି ବର୍ଣ୍ଣନା କରିବା ଯେପରି ତାଙ୍କର ଇଚ୍ଛୁକ ହେବ ଆମ ଓଡ଼ିଆ ମାଟି ଓଡ଼ିଶାକୁ ବୁଲିବା ଯିବା ଆସିବା ପାଇଁ ଆମେ କିନ୍ତୁ କିଛି ଭୁଲ୍ କଥା କହିବୁନି କାରଣ ଆମ ଓଡ଼ିଆ ଓଡ଼ିଆ ମାଟିରେ ଓଡ଼ିଶାରେ ପ୍ରଭୁ ଜଗନ୍ନାଥ ଧାମ ଏବଂ କୋଣାର୍କ ଚିଲିକା ବଙ୍ଗୋପସାଗର ଇତ୍ୟାଦି ରହିଛି ଯାହାଫଳରେ ଆମେ ଏହାକୁ ନେଇକି ଆମେ ଓଡ଼ିଆବାସୀମାନେ ବହୁତ ଗର୍ବ ଅନୁଭବ କରିଥାଉ